ହ୍ୟାଲୋ ମ୍ୟାଡ଼ାମ ନମସ୍କାର ହଁ ମ୍ୟାଡ଼ାମ ଆଉ ପିଲାଙ୍କର କେମତି ପାଠପଢ଼ା କେମିତି ଚାଲିଛି ହଁ ଏବେ ତ ଆଉ ଅନ୍ଲାଇନ୍ରେ ଆଉ ପାଠପଢ଼ା ହେଉନି ଏବେତ ସବୁ ଅଫ୍ଲାଇନ୍ରେ ପଢ଼ା ହେଉଛି ଆଉ ପିଲା ସବୁ ପାଠ ଧରି ପାରୁଛନ୍ତିତ ହଁ ହଁ ନାହିଁ ଆମର ତ ଏବେ ସରକାରଙ୍କର ମାନେ ନୂଆ ନିୟମ ସବୁ ଲାଗୁ ହେଉଛି ଗୋଟେ ଗୋଟେ ଆଉ ସବୁ ବଢ଼ୁଛି ପାଠ ପାଠ୍ୟ ପୁସ୍ତକ ପୁସ୍ତିକା ବି ସବୁ ବଢ଼ି ବଢ଼ି ଯାଉଛି ଆଉ ଏବେ ତ ସବୁ ବହୁତ ଭଲ ଭଲ ଭଲ ଇଏବି ରହୁଛି ପାଠପଢ଼ାରେ ଆଉ ସେଥିପାଇଁକି ମୁଁ କହୁଥିଲି ପାଠପଢ଼ାକୁ ଟିକିଏ ଯଦି ଆହୁରି ମାନେ ଭଲ କରିବାକୁ ଚାହାଁନ୍ତେ ଅଗ୍ରସର ହୁଅନ୍ତେ ପିଲାଙ୍କର ଉନ୍ନତି ହୁଅନ୍ତା ହଁ ଆମର ବି ପିଲା ସେମିତି ପଢ଼ୁଛନ୍ତି ମ୍ୟାଡ଼ାମ ଆମେବି ପିଲାଙ୍କୁ ସେଇ ଅନୁଯାୟୀ ପାଠପଢ଼ାଉଛୁ ଆଉ ସରକାରଙ୍କ ଯେମତି ନିୟମ ଚାଲିଛି ସେମତି ସେଇ ଅନୁଯାୟୀ ଆମର ପାଠ୍ୟପୁସ୍ତକ ସବୁ ହେଇଛି ତାଙ୍କର ସବୁ ଟିପ୍ପଣୀ ଲେଖା ହେଇକି ତାଙ୍କ ବିଷୟରେ ବିଷୟରେ ସବୁ ଲେଖାହେଇକି ପଢ଼ା ହେଉଛି ଆମର ନା ଆଉ ଟିକିଏ ଭଲରେ କେମିତି ପଢ଼ାନ୍ତେ ସେଥିପାଇଁ ଚେଷ୍ଟା କରିବା ଆଉ ହଉ ସରକାରଙ୍କର ହଁ ସେଇ ସରକାରଙ୍କ ନୂଆ ଗାଇଡ଼ଲାଇନ୍ ଅନୁଯାୟୀ ବି ଆମେ ପାଠପଢ଼ାଉଛୁ ଆମର ଯେମତି ସବୁ ଦେଇଥିଲେ ଏବେତ ସବୁ ମାନେ ଛୋଟ ଛୋଟ ଛୁଆଙ୍କୁ ସବୁ ଖେଳଣା ସବୁ ଦିଆହେଇକି ତାଙ୍କର ସେଇ ଅନୁଯାୟୀ ପାଠପଢ଼ା ହେଉଛି ଛୋଟ ଛୋଟ ଛୁଆଙ୍କୁ ଖେଳଣା ଦେଖାହେଇକି ଆଉ ସବୁ ସେଇ ଅନୁଯାୟୀ ପଢ଼ା ହେଉଛି ତାପରେ ସବୁ ଏବେ ପାଠରେ ବି ସିଲେଇ ଫିଲେଇ ସବୁ ରହିଲାଣି ସବୁ ଅଲଗା ସବୁ କମ୍ପ୍ୟୁଟର ରହିଲାଣି ସବୁ ରହୁଛି ଆଉ ସେଇ ଅନୁଯାୟୀ ପଢ଼ାହେଉଛି ଆଉ ସରକାରଙ୍କ ନୂଆ ଯୋଜନା ଅନୁଯାୟୀ ଆଉ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଛୁଆଙ୍କର ଟିକିଏ ଆମର ପାଠ ପଢ଼ିବା ପାଇଁ ଗଣିତ ଯେଉଁ ପଢ଼ୁଛନ୍ତି ସେ ଗଣିତ ପଢ଼ିବା ପାଇଁକି ଆମ ଛୋଟ ଛୋଟ ଛୁଆଙ୍କର ସବୁ ଟିକିଏ ତାଙ୍କର ଉପକରଣ ଦରକାର ବହୁତ ଗୁଡ଼େ ଉପକରଣ ନାହିଁ ଛୋଟ ଛୋଟ ଛୁଆ ଧରିବେ ତାଙ୍କର ଯେମତି ଗଣିବା ପାଇଁକି ସବୁ ଜିନିଷ ଟିକିଏ ଦରକାର ଗଣତି ପାଇଁକି ହେଲା